କୃଷି ପଶୁ କହିଲେ ମୁଖ୍ୟତଃ କୁକୁଡ଼ା ଚାଷ ଗାଈ ଗୋରୁ ପାଳନ ଛେଳି ମେଣ୍ଢାକୁ ପାଳନ କରିବାକୁ ବୁଝାଏ ଯେତେବେଳେ ଜଣେ କୃଷକ ଗାଈ ଗୋରୁମାନଙ୍କୁ ପାଳନ କରେ ସେଥିରୁ ସେ କ୍ଷୀର ପାଏ କ୍ଷୀରରୁ ଛେନା ଦହି ଇତ୍ୟାଦି ତିଆରି କରେ ଏବଂ ସେହି କ୍ଷୀର ଛେନା ଦହି ଦୋକାନରେ ବିକ୍ରି ହୁଏ ଯାହା ଦେହରୁ ମଧ୍ୟ ରାଜସ୍ୱ ମିଳେ ଆଉ ଜଣେ ଯଦି କୁକୁଡ଼ା ଚାଷ କରୁଛି ସେଥିରୁ ମାଂସ ଅଣ୍ଡା ଏସବୁ ମଧ୍ୟ ବିକ୍ରି ହୁଏ ଯେଉଁଥିରୁ ମଧ୍ୟ ରାଜସ୍ୱ ମିଳେ ଏହା ସହିତ ଯଦି ଛେଳି ମେଣ୍ଢା ଚାଷ କରୁଛନ୍ତି ତା'ହେଲେ ସେଥିରୁ ମଧ୍ୟ ସେମାନଙ୍କର ମାଂସ ବିକ୍ରି କରି ସେଥିରୁ ବି ରାଜସ୍ୱ ମିଳେ ମାଂସ ଅଣ୍ଡା ତରକାରୀ କରିବା ସମୟରେ ମଧ୍ୟ ଏଥିରେ ବ୍ୟବହାର ହେଉଥିବା ମସଲା ମସଲି ତେଲ ଲୁଣ ସେଥିପାଇଁ ମଧ୍ୟ ରାଜସ୍ୱ ମିଳେ ଏହା ସହିତ ଯେତେବେଳେ ଜଣେ କ୍ଷୀର ବିକ୍ରି କରୁଛି କିମ୍ବା ସେଥିରୁ ଦହି ତିଆରି କରୁଛି କିମ୍ବା ଛେନା ତିଆରି କରୁଛି ସେଥିରୁ ମଧ୍ୟ ସେମାନେ ରାଜସ୍ୱ ପାଆନ୍ତି